ଦୌଡ଼ିବା ଗୋଟେ ଏମିତି ଜିନିଷ ଯାହାକି ସମସ୍ତଙ୍କୁ ଦରକାର ଏହାଦ୍ୱାରା ଆମ ଦେହ ମଧ୍ୟ ଭଲ ରହିଥାଏ ଏବଂ ବହୁତ ପ୍ରକାର ବ୍ୟଥାରୁ ମଧ୍ୟ ଆମକୁ ମୁକ୍ତି ମିଳିଥାଏ ସେଥିପାଇଁ ସମସ୍ତେ ସକାଳୁ ଉଠିକି ରନିଙ୍ଗ କରନ୍ତି ଏବଂ ଏହାଦ୍ୱାରା ସମସ୍ତଙ୍କୁ ଟିକେ ଫ୍ରେଶ ମଧ୍ୟ ଲାଗିଥାଏ ସେଥିପାଇଁ ସମସ୍ତେ ବାହାରେ ପାହାନ୍ତିଆରେ ଯେତେବେଳେ ରନିଙ୍ଗ କରିବା ତାହେଲେ ବାହାରେ ନେଚରର ଗୋଟ ଅଲଗା ଟାଇପର ସୃଷ୍ଟି ଥିବ ତ ସେଇଟା ଗୋଟେ ଅଲଗା ଟାଇପର ତା ସହିତ ଜଡ଼ିତ ହେବାକୁ ପଡ଼ୁଥିଲା ସେ ଗଛଲତାର ଯେଉଁ ଶିଶିର ବିନ୍ଦୁ ପଡ଼ୁଥିବ ଶୀତ ଦିନରେ ତା ଉପରେ ସେ ଫୁଲଟି ଖେଳି ଉଠୁଥିବ ଏମିତି ସୁନ୍ଦର ସୁନ୍ଦର ପକ୍ଷୀମାନେ ତାଙ୍କର ଖାଦ୍ୟ ପାଇଁ ଯାଉଥିବେ ଏବଂ ବହୁତ ପ୍ରକାର ଚିଁ ଚାଁ ଆବାଜ ମାନେ ଚଢ଼େଇ ମାନଙ୍କର ଆସୁଥିବ ସେମିତି ବହୁତ ପ୍ରକାର ସୁନ୍ଦର ସୁନ୍ଦର ଅନୁଭବ ହଉଥିଲା ଯେତେବେଳେ ଆମେ ବାହାରେ ରନିଙ୍ଗ କରିବାକୁ ଯାଇଥାଉ ତ ଥଣ୍ଡା ଥଣ୍ଡା ପବନ ବି ଆସୁଥିବ ଦେହରେ ବହୁତ ଶାନ୍ତି ମିଳୁଥିବ ମନକୁ ମଧ୍ୟ ବହୁତ ଶାନ୍ତି ମିଳିବ ଏମିତି ବହୁତ ସୁନ୍ଦର ସୁନ୍ଦର ଦୃଶ୍ୟ ଦେଖିକିନା ମନ ଖୁସି ହେଇଯାଉଥିବ ତା ସହିତ ଏମିତି ଦେଖି ଦେଖି ଦୌଡ଼ିଲେ ମଧ୍ୟ ଦେହ ବି ଫୁର୍ତ୍ତି ରହିବ ବ୍ୟାୟାମ କରିବାକୁ ପଡ଼ିବ ନାହିଁ ଅଧିକ ଦେହ ପୁରା ସୁସ୍ଥ ସବଳ ରହିବ କିଛି ବ୍ୟଥା ମଧ୍ୟ ହବ ନାହିଁ କିଛି ନାଇଁ ଆରାମରେ ପୁରା ବୁଲାବୁଲି କରିହବ ସେମିତି ପ୍ରକୃତି ସହିତ ଜଡ଼ିତ ହେବାକୁ ପଡ଼ିବ ଯେତେବେଳେ ଆମେ ବାହାରେ ଦୌଡ଼ିବା ବା ରନିଙ୍ଗ କରିବା କିନ୍ତୁ ଆଜିକା ଡେଟରେ ଧୀରେ ଧୀରେ ନୂଆ ନୂଆ ମେସିନ୍ ବାହାରିଲା ନୂଆ ନୂଆ ଇନଭେନ୍ସନ୍ ହେଲା ଧୀରେ ଧୀରେ ସବୁକିଛି ଚେଞ୍ଜ ହେଇଯାଉଛି ଆଗରେ ଫୋନ୍ ନଥିଲା ଏବେ ଫୋନ ବି ହେଇଗଲା ସେମିତି ବହୁତ ଚେଞ୍ଜେସ୍ ହେଲା ଏବେ ଆଜିକାଲି ସେମିତି ମେସିନ ବାହାରି ବାହାରି ଆଜିକାଲି ଟ୍ରେଡ଼ମିଲ୍ ବୋଲି ଗୋଟେ ମେସିନ୍ ବି ବାହାରିଲା ଯାହାଦ୍ୱାରାକି ଆମେ ବାହାରେ ଆଉ ଯାଉନୁ ଅଳସୁଆ ହେଇକିନା ଖାଲି ଗୋଟେ ଟ୍ରେଡ଼ମିଟ୍ ଦ୍ୱାରା ବି ସେ ସେମ୍ ହିଁ ରନିଙ୍ଗ କରାଯାଉଛି ମନା ନାଇଁ କି ସେଇଟା ଗୋଟେ ରୁମରେ ବନ୍ଦି ହେଇ ହେବାକୁ ପଡ଼ୁଛି ମାନେ ଗୋଟେ ରୁମରେ ହି ସେଇଟା ରହିବାକୁ ପଡ଼ୁଛି ଏବଂ ଗୋଟେ ରୁମ୍ ଭିତରେ ସେଇଟାକୁ ଆମେ ଯେତେ ରନିଙ୍ଗ କଲେ ବି ଆଗ ଭଳି ସି ମନ ଖୁସି ବାଲା ଆସୁନାହିଁ କିନ୍ତୁ ଆଗରେ ବାହାରେ ଯାଉଥିଲି ଗୋଟେ ଅଲଗା ପ୍ରକାର ଖୁସି ଥିଲା ଅଲଗା ପ୍ରକାର ଶାନ୍ତି ଥିଲା କିନ୍ତୁ ଟ୍ରେଡ଼ମିଲ୍ ବି ସେ ସମାନ ଆକା ନିଜ ହିସାବରେ ତାର ବେଗକୁ ଆମେ ଚେଞ୍ଜ କରିପାରୁଛୁ କେତେବେଳେ ବଢ଼େଇ ବି ପାରୁଛୁ ତ ବେଶୀ ହାଲିଆ ହେଇଗଲେ ଆମେ ବଢ଼େଇ ବି ପାରୁଛୁ ତ ବେଶୀ ମାନେ କମେଇ ବି ପାରୁଛୁଁ ଏହାଦ୍ୱାରା ଆମେ ଆଉ ସେଇ ପ୍ରକୃତି ସହିତ ଜଡ଼ିତ ହେଇପାରିବାନି ବହୁତ ଦୂର ଦୂର ସହିତ ଆମର ତାର ସମ୍ ସମ୍ପର୍କ ଯେମିତି ଛିଣ୍ଡି ଛିଣ୍ଡି ଗଲା ଭଳିଆ ଲାଗୁଛି ଟ୍ରେଡମିଲ୍ ବାହାରିଲା ଆଜିକାଲି ସବୁ ଟେକ୍ନୋଲୋଜି ହେଇଗଲା ତ ସେମିତି ଗୁଟେ ରୁମରେ ବନ୍ଦ ହେଇକି ସେଇଟା ସ୍ପିଡ଼ ବଢ଼େଇଲେ ହେଲେ ତ ହଉଛି ନହେଲେ ନାହିଁ ମନେ ନାଇଁ ସେଇଟା ବି ରନିଙ୍ଗ ଭଳିଆ ହଉଛି କିନ୍ତୁ ଆଗରେ ଯେଉଁ ନେଚର୍ ସହିତ ଯେଉଁ ପ୍ରକାର ଜଡ଼ିତ ହଉଥିଲୁ ସେ ପ୍ରକାର ଆଉ ଏବେ ଖୁସି ମିଳୁନାହିଁ ସେ ପ୍ରକାର ଶାନ୍ତି ଏବେ ଆସୁନାହିଁ ଆଗରେ ଗୋଟେ ଅଲଗା ଟାଇପର ଥିଲା ସେ ଟ୍ରେଡମିଲ୍ ବି ସ୍ପିଡ଼ ବଢ଼ୁଥିଲା ଆଉ ରନିଙ୍ଗ କରିଲେ ମଧ୍ୟ ଦେହ ଭଲ ରହୁଥିଲା କିନ୍ତୁ ଏଇଠି ସେ ଗୋଟେ ରୁମରେ ସେ ଯେଉଁ ପ୍ରକାର ଅମ୍ଳଜାନର ଯେଉଁ ପ୍ରକାର ସେମିତି ହଉନଥିଲା କିନ୍ତୁ ବାହାରେ ଯେତେବେଳେ ଆମେ ଯିଉୁ ସେତେବେଳେ ଆମକୁ ଭଲ ପ୍ରକାର ଅମ୍ଳଜାନ ବି ମିଳୁଥିଲା ଦେହ ବି ଫୁର୍ତ୍ତି ରହୁଥିଲା ବାହାର ପ୍ରକୃତିରେ ଦେଖିଲା ପରେ ଗୋଟେ ଅଲଗା ପ୍ରକାର ଶାନ୍ତି ମିଳୁଥିଲା ସେଇଟାକୁ ଆମେ ବହୁତ ଏବେ ମାନେ ମିସ୍ କରିବାକୁ ପଡ଼ୁଛି କହିଲେ ଚଳେ କାହିଁକିନା ଟ୍ରେଡ଼ମିଲଟା ଗୋଟେ ରୁମରେ ହିଁ ରହିବାକୁ ପଡ଼ିବ ଗୋଟେ ମେସିନ୍ ଉପରେ ଦୌଡ଼ିବାକୁ ପଡ଼ିବ କିନ୍ତୁ ସେଇଟା ଗୋଟେ ଆଗରେ ଅଲଗା ଟାଇପର ଥିଲା ବାହାରେ ଯିବ ସକାଳରୁ ଟ୍ରେଡମିଲ ଦ୍ୱାରା ସେ ସକାଳୁ ଉଠିବାକୁ ବି ପଡ଼ୁନାହିଁ ଯାହାକୁ ଯେତେବେଳେ ଇଚ୍ଛା ସେ ସେତେବେଳେ କରୁଛି ସେ ପ୍ରକାର ଆଉ ଉତ୍ସାହ ଆସୁନାହିଁ ସେ ପ୍ରକାର ଉତ୍କଣ୍ଠା ଆସୁନାହିଁ କିନ୍ତୁ ଆଗରେ ସକାଳେ ଉଠିକି ବାହାରେ ବୁଲାବୁଲି କଲା ଭଳିଆ ପୁରା ଦୌଡ଼ିକିନା ନେଚର ସହିତ କନେକ୍ଟ ହେଉଥିଲୁ ଅଲଗା ଟାଇପର ପବନ ବାଜୁଥିଲା ଦେହରେ ମନ ପ୍ରାଣ ସବୁ ଶାନ୍ତି ଲାଗୁଥିଲା ଦେହକୁ ଖୁସି ଲାଗୁଥିଲା କିନ୍ତୁ ଏବେ ସେଇଟା ହଉନାଇଁ ଯାହାକୁ ଯେତବେଳେ ଉଠିକି ନା ଯେତେବେଳେ ସେ ସେଥିରେ ଟ୍ରେଡମିଲରେ କରିପାରୁଛୁ ସେଥିପାଇଁ ହଁ ଆଜିକା ଡେଟରେ ସମସ୍ତେ ନିୟୁ ନିୟୁ ଟେକ୍ନୋଲୋଜି ବାହାରିଲା ତ ସମସ୍ତେ ଯେତେ ସୁବିଧା ହବ ସେତେ ପାଉଛନ୍ତି କିନ୍ତୁ ଗୋଟେ ପ୍ରକାରର ଯେଉଁ ପ୍ରକୃତି ସହିତ କନେକ୍ଟ ହେବାରେ ତା ପ୍ରକାର ଗୋଟେ ଖୁସି ଅଲଗା ଆକା ଆଜିକା ଡେଟ୍ର ଯେଉଁ ଟ୍ରେ ଟ୍ରେଡ଼ମିଲ୍ ଅପେକ୍ଷା